ହ୍ୟାଲୋ ଇଏ ଆପଣଙ୍କର ପିଆଜି ବରା ସବୁ କେତେ ରେଟ୍ ଅଛି ଆଜ୍ଞା ଆମର ବେଙ୍ଗଲୋର୍ରେ ଇଏ ପାଞ୍ଚ ଟଙ୍କା ଲେଖା ଅଛି ହଁ ହଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଆମ ବେଙ୍ଗଲୋର ଆସିବେ ମୁଁ ସେଇଠି ସୁବିଧା କରିଦେବି ଆପଣଙ୍କୁ ସବୁ ପ୍ରକାର ସୁବିଧା ମିଳିବ ହଁ ଆପଣ ଇଏ ଆସିଲେ ମୁଁ ସେଇଠି ସବୁ ଯାହା ଦରକାର ସବୁ ସାହାଯ୍ୟ କରିଦେବି ଆଉ ସେଠି ପ୍ରଫିଟ୍ ବି ଅଧିକା ପାଇବେ କିଛି ଅସୁବିଧା ନାହିଁ ହଉ ମିଶିବା କାଲିକି ରହିଲି ଆଜ୍ଞା